ଦୁଇ ଫେବୃୟାରୀ ଦୁଇହଜାର ପନ୍ଦର ଚାରି ଅଗଷ୍ଟ ଦୁଇହଜାର ସତର ପନ୍ଦର ଜାନୁଆରୀ ଦୁଇହଜାର ଅଠର ପଚିଶି ଜୁନ ଦୁଇହଜାର ବାଇଶି ତିରିଶି ମେ ଦୁଇହଜାର ତେଇଶି